ମତେ ପୁସ୍ତକ ବିଷୟରେ ବେଶୀ ଭଲ ଲାଗିବ ଐତିହାସିକ ପୌରାଣିକ ଯେମିତି ଆମର ମହାଭାରତ ରାମାୟଣ ସେସବୁ ଯୋଉ ପଢ଼ିବାରେ ଶୁଣିବାରେ ଏସବୁ ଯାକ ଭଲ ଲାଗିବ ମହାଭାରତରେ ଯେମିତି ଶ୍ରୀକୃଷ୍ଣ ୟା କହିଛନ୍ତି ଗୋଟେ ଗୋଟେ ଅଧ୍ୟାୟ ଇଏରେ ଯେ କେମିତି କଣ କରି ହବ ତାପରେ ଆମର ମତେ ଗୀତା ବି ପଢ଼ିବାକୁ ଭଲ ଲାଗିବ ଆଉ ସେମିତି ଆମର ପୌରାଣିକ ବିଷୟରେ ଅଧିକ କିଛି ଜାଣିବା ପାଇଁ ଚେଷ୍ଟା କରିବି ଯେ କାହାକୁ ହେଲେ ବି ପଚାରୁଛି ଯେ ଆମର କ'ଣ ହେଇଥିଲା କ'ଣ ନାହିଁ ଆମେ ତ କିଛି ଅଧିକ ଜାଣିନୁ ଯିଏ ବି ମା ବାପା ଥିବେ ତାଙ୍କୁ ବି ଆମେ ପଚାରିକି ବୁଝୁ ଯେ କ'ଣ ହେଇଥିଲା ଏ ବିଷୟରେ ମତେ ଟିକେ ବୁଝାଅ ଆଉ ମୁଇଁ ଟିକେ ଜାଣିବା ପାଇଁ ଚାହୁଁଛି ସେମିତି ଆମର ଐତିହାସିକରେ କ'ଣ କ'ଣ ହେଇଥିଲା ତାଙ୍କ କାଳରେ କ'ଣ ହେଇଥିଲା ସେମାନେ କ'ଣ କରୁଥିଲେ ସେ ବିଷୟରେ ମତେ ବି ଜାଣିବା ପାଇଁ ଭଲ ଲାଗିବ ଆଉ ତାପରେ ଆମର ମତେ ପୁସ୍ତକ ବୋଇଲେ ଗୀତା ପଢ଼ିବା ପାଇଁ ଭଲ ଲାଗିବ ଆଉ ସେଇଟା ବି ସବୁବେଳେ ଟିକେ ଟିକେ ସମୟ କାଢ଼ିକି ବି ତାକୁ ପଢ଼ିବା ପାଇଁ ଚେଷ୍ଟା କରୁଛି ଚେଷ୍ଟା କରୁନି ତ ପଢ଼ୁଛି